ମୁଁ ଭୁବନେଶ୍ୱର ଯାଇଥିଲି ସେ ବିଜୁ ପାର୍କ୍ ଦେଖିଲି ମୋତେ ବହୁତ ବହୁତ ଖୁସିଲାଗିଲା ମୁଁ ସେଠାରେ ଦେଖି ମୁଁ ପ୍ରତିଜ୍ଞା କଲି ଯେ ମୁଁ ମୋର ଯେଉଁ ଅଳ୍ପ ବହୁତ୍ ଜାଗା ଥିଲା ସେହି ଜାଗାରେ ମୁଁ ଗୋଟେ କେମିତି ବଗିଚା କରିବି ଏଠାରେ କେମିତି କ'ଣ ହେବ କେମିତି ଗଛପଛ ଲଗାଇବି କେମିତି ସୌନ୍ଦର୍ଯ୍ୟ କରିବି ସେ ବିଷୟରେ ମୁଁ ମଧ୍ୟ ଅନୁତାପ କଲି ମୁଁ ଆସି ଘରକୁ ଜାଗା ଠିକ୍ କଲି କେଉଁ ଜାଗାରେ କ'ଣ କରିବି ଯାହାହେଉ ସେଠାରେ ଗୋଟେ ବଗିଚା ତିଆରି କଲି ପାର୍କ୍ ତିଆରି କଲି ବହୁତ୍ କମ୍ ଜାଗାରେ ଯାହାହେଉ ମୋତେ ବହୁତ ଖୁସି ଲାଗିଲା ଲୋକମଧ୍ୟ ଆସିକିରି ଦେଖୁଛନ୍ତି ଯାହାହେଉ ଭାଇଟା ମୋର ଭଲ ପାର୍କ୍ ତିଆରି କରିଛି ବହୁତ୍ ଲୋକ ବହୁତ୍ ସବୁଦିନ ଆସି ଏମିତି ଦେଖନ୍ତି